ହଁ ଆମ ଜିଲ୍ଲାରେ ବିଭିନ୍ନ ପ୍ରକାର ପର୍ଯ୍ୟଟନସ୍ଥଳୀ ଅଛି ସେଥିମଧ୍ୟରୁ କପିଳାଶ ଅନ୍ୟତମ ଛୁଟିଦିନରେ ପିଲାମାନଙ୍କୁ ନେଇକି ଆମେ ବୁଲିବାକୁ ଯାଉ ସେଠାରେ ଚନ୍ଦ୍ରଶେଖର ଠାକୁର ପ୍ରସିଦ୍ଧ ସିଏ ପୂଜାଲାଭ କରନ୍ତି ଏବଂ ତେରଶହ ବାଉନ ପାହାଚ ଅଛି ଏବଂ ସେ ଜାଗା ବହୁତ୍ ଆନନ୍ଦ ଲାଗେ ସେ ଜାଗାକୁ ଗଲେ ଖରାଦିନେ ବହୁତ୍ ଥଣ୍ଡା ଲାଗେ ଆଉ ସେ ଜାଗାରେ ବି ଝରଣା ବୋହିଯାଇଛି ବିଭିନ୍ନ ସବୁଜିମାରେ ଭରପୁର୍ ଏବଂ ତଳେ ଗୋଟିଏ ଡିଅର ପାର୍କ ଅଛି ସେଠାରେ ପିଲାମାନେ ବୁଲିବାକୁ ଭାରି ଖୁସି ପ ଖୁସି ଅନୁଭବ କରନ୍ତି ଆଉ ତା ନିକଟରେ ଆମର ଏକ ସାଇ ମନ୍ଦିର ଅଛି ସିଏବି ଆହୁରି ପ୍ରସିଦ୍ଧ ଜାଗା ସେଠାରେ ଠାକୁରଙ୍କର ପ୍ରସାଦ ବହୁତ ଭଲ ହୁଏ ଏବଂ ଲୋକମାନଙ୍କର ଗହଳି ହୋଇଥାଏ ସେଠାରେ ବହୁତ ଭଲ ଲାଗେ ଆଉ ଏକ ନିକଟରେ ଅଛି ପର୍ଯ୍ୟଟନସ୍ଥଳୀ ସେଇଟା ହଉଛି ଆମର ସପ୍ତଶର୍ଯ୍ୟା ସେଠି ଏକ ଝରଣା ବୋହିଯାଇଛି ସେ ଝରଣାକୁ ଆପଣ ଦେଖିଲେ ବହୁତ ଖୁସି ଅନୁଭବ କରିବେ ଏବଂ ସେଠାରେ ବହୁତ ସବୁଜିମାରେ ଭରପୁର୍ ଏବଂ ଜଙ୍ଗଲ ଭରପୁର୍ ସେ ଏରିୟା ତେଣୁ ଆହୁରି ଅଛି ଆମର ଏକ ବୁଦ୍ଧେଶ୍ଵର ମନ୍ଦିର ଯଉ ବୁଦ୍ଧେଶ୍ଵର ମନ୍ଦିରରେ ପ୍ରଭୁ ଶିବଙ୍କର ପୂଜା ଆରାଧନା କରାଯାଏ ଏବଂ ସେଠାରେ ଲୋକମାନଙ୍କର ସମାଗମ ହୋଇଥାଏ ଏବଂ ବହୁତ ବଡ଼ ଯାତ୍ରା ମଧ୍ୟ ହୋଇଥାଏ